ଆକ୍ଚୁଲି ମୁଇଁ ଏ ସବୁ ଜିନିଷ ଯେନ୍ ବେଡ଼୍ସିଟ୍ ଯେତେବେଲେ ବେଡ଼୍ରେ ପକାଇ ହେସି ଆଉ କିଛି ଯଦି ଜର୍ମ୍ସ ଥିବା ମଇଲା ଥିବା ବଲେ ସେ ସବୁ ଜିନିଷ୍ରେେ ଯଦି କଣ୍ଟିନ୍ୟୁ ଦୁଇ ତିନି ଦିନ ସେଇଟା ୱାଶ୍ ନେଇ କଲାପରେ ବଡ଼ି ଉପରେ କିଛି ବି ଇଫେକ୍ଟ ପଡ଼୍ସି ଜର୍ମ୍ସର ଆଉ ସେଥିର୍ଲାଗି ସେଟାକୁ ମୁଇଁ କଣ୍ଟିନ୍ୟୁ ସେ ମୁଇଁ ରେଗୁଲାରଲି ୱାଶ୍ କଲାନ୍ତା କରି କରି ଭଲ୍ କରି ୟୁଜ୍ କରିକି ରହେସି ନହେଲେ ଯଦି କିଛି ବି ଡ଼ିଲିଟ୍ କର୍ବାର ଲେଟ୍ କଲେ ଏସବୁ ଜିନିଷ୍ ନାଇଁ ହସ୍ପିଟାଲାଇଜ୍ ବି ହେବାର୍ ପଡ଼୍ସି